ହଁ ମୁଁ ବହି ବ୍ୟତୀତ ଖବର କାଗଜ ପଢ଼େ ମୁଁ ବହୁତ ପ୍ରକାର ଖବର କାଗଜ ପଢ଼େ ଯେପରିକି ହିନ୍ଦୀ ଇଂଲିଶ୍ ଓଡ଼ିଆ ଖବର କାଗଜ ପଢ଼େ କିନ୍ତୁ ମୁଁ ଯେହେତୁ ଓଡ଼ିଆ ସମ୍ପ୍ରଦାୟର ପିଲା ତ ମୁଁ ଓଡ଼ିଆ ଖବର କାଗଜ ହିଁ ବେଶୀ ପଢ଼ିଥାଏ ସେଥିମଧ୍ୟରୁ ଧରିତ୍ରୀ ସମାଜ ସମ୍ବାଦ ଇତ୍ୟାଦି ସବୁ ଖବର କାଗଜ ପଢ଼େ କିନ୍ତୁ ମୋତେ ସେଥି ମଧ୍ୟରୁ ସବୁଠୁ ଭଲ ଲାଗେ ସମ୍ବାଦ କାରଣ ସେହିଥିରେ ଆମର ଅଞ୍ଚଳ ଦେଶ ବିଦେଶ ଖବରଗୁଡ଼ିକ ବହୁତ ସ୍ପଷ୍ଟ ଭାବରେ ଦେଇଥାଏ ଆଉ ବେଶ କରିକି ବିଜିନେସ୍ ମାଇଣ୍ଡର ଖବର ସେଠି ବେଶୀ ଥାଏ ତ ମତେ ବିଜିନେସ୍ କରିବାକୁ ବହୁତ ଭଲ ଲାଗେ ସେହିପାଇଁ ମୁଁ ସମ୍ବାଦ ଖବର କାଗଜଟେ ବେଶୀ ଟାଇମ୍ ପଢ଼େ